ହଁ ହେଲୋ ହେଲୋ ଆମର ଏଠି ସବୁ ମିନିମମ୍ ରେଟ୍ ଅଛି ଦଶ ଅଛି ଇଏ ସିଙ୍ଗଡ଼ା ଦଶ ବରା ଦଶ ଇଟିଲି ଦଶ ହେଲା ଏଇଟା ମହଙ୍ଗା ଏଠିକା ଯାଗା ଏଇଟା ହେଉଛି କଷ୍ଟଲି ସହର ପୁରା ଗୋଟେ ପନ୍ଦର ଚଙ୍କା ଏ ଏରିଆରେ ଛେନାପୋଡ଼ ତିନିଶହ ଅଛି ଏଇଟା ଏରିଆ ଏଇଠି ଗାଇକି ଚରେଇବାକୁ ଘାସ ବୁଣିଲି ହେଲା ସେଥିରେ ଖାଇବା ସେମାନେ ସୁଜି ରାନ୍ଧି କରି ଖାଇ ଦେଉଛନ୍ତି ବଡ଼ ବଡ଼ିଆ ଅଫିସର୍ ହେରିକା ଆସି ଖାଉଛନ୍ତି ହେଲା ଏ ରାଇ ରାଇସ୍ ବ୍ରାନ୍ରେ ଛଣା ହେଉଛି ରାଇସ୍ ବ୍ରାନ୍ର ତେଲ ଅର୍ଡିନାରି ନାହିଁ ସବୁ ଏକ ନମ୍ୱର ଜିନିଷ ଏକ ନମ୍ୱର ଜିନିଷ ଷ୍ଟଲ୍ ଭଡ଼ା କେତେ ପଡ଼ୁଛି ଜାଣିଛ ଷ୍ଟଲ୍ ଭଡ଼ା ଆଜ୍ଞା ମାସକୁ ସାତ ହଜାର ଆରେ ନାଇ କମର୍ସିଆଲ୍ରେ କିଣା ହେଉଛି ଗ୍ୟାସ୍ ଉଣେଇଶି କେଜିଆ ଗ୍ୟାସ୍ କମର୍ସିଆଲ୍ ରେଟ୍ରେ କିଣା ହେଉଛି ଇଲେକଟ୍ରି ବିଲ୍ ବନ୍ଧା ହେଉଛି ଇୟାଡ଼େ ପାଣି ବିଲ୍ ବନ୍ଧା ହେଉଛି ହେଲା ହେଲା ଏ ସବୁ